ଏ ଯଉ ସୁନା ଭରି କେତେ ଲେଖାଁ ଆସୁଛି ହଁ ହଁ ଏ ଆମ ଗୋଟେ ବାହାଘର ଥିଲା ନା ସେଥିପାଇଁ କିଛି ଜିନିଷ ଆଣିବାର ଥିଲା ସେଥିପାଇଁ ମୁଁ ଆପଣଙ୍କୁ ଫୋନ କରିଥିଲି ଆଉ ଆପଣଙ୍କ ପାଖରୁ ହିଁ ତ ସବୁ କିଣା ହେଉଥାଏ ନା ଆମ ଜିନିଷ ସବୁ ଏଥର ନୂଆ ନୂଆ ଡିଜାଇନ କିସ ଆସିଛି କି ନୂଆ ଜିନିଷ ମାନେ ଯେଉଁ ନୂଆ ସବୁ ଡିଜାଇନ ହେଇଥିବ କାନ ଫୁଲଟା ବି ନୂଆ ଯେମିତି ଡିଜାଇନର ଆସିଥିବ ଆଉ ମଙ୍ଗଳସୁତ୍ର ଆଉ ଗୋଟେ ଚେନ୍ ଦେବା ଆଉ ଏ ପାଉଁଜି ରୂପା ଜିନିଷ ବି କିଛି ନେଇଥାନ୍ତେ ନା ସେଥିପାଇଁ ମୁଁ କହିଲି ଆପଣଙ୍କ ପାଖରେ ସବୁ ଜିନିଷ ତ ଦିଆ ହୁଏନା ନିଆ ହୋଇଥାଏ କିଣା ହୋଇଥାଏ ଆଉ ସେଥିପାଇଁ ଭାବିଲି ଯେ ଆପଣଙ୍କୁ ଫୋନ କରିକି ଟିକିଏ ପଚାରି ଦେଇଥାନ୍ତି କେତେ ଲେଖାଏଁ ଭରି ଅଛି କେତେ ଭିତରେ ଆମାଉଣ୍ଟ ଆସିବ ସେଥିପାଇଁ ଫୋନ କଲି ଧର ପାଉଁଜି ହେଲା ପାଉଁଜି କେତେ ଲେଖାଁ ଆସୁଛି ଓହୋ ସେ ରୂପା ତାହେଲେ ରୂପା ପାଉଁଜି ଆଉ ଗୋଡ଼ ମୁଦି ସେଇଟା ଗୋଟେ ଆସିବ ନୂଆ ଡିଜାଇନ ଯେଉଁଟା ଆସିଛି ସେ ନୂଆ ଡିଜାଇନଟା ରଖି ଦେଇଥିବେ ଗୋଡ଼ ମୁଦି ବି ରଖି ଦେଇଥିବେ ଆଉ ହାର କାନ ଫୁଲ ଗୋଡ଼ ମୁଦି ଏସବୁ ସୁନାର ରହିଲା କାନଫୁଲ ହାର ଆଉ ହେଲା ଯେ ମୁଦି ଆଉ ମୁଦି ଏତିକି ଆସନ୍ତା ଆଉ ଗୋଟେ ମଙ୍ଗଳସୁତ୍ର ବି ନହେଲେ ଦେଇଦେବା କେତେ ଭିତରେ ପଡ଼ିବ ଆପଣ ଟିକିଏ କହିବେ ନା ଧରାଯାଉ କିଛି ପୁରୁଣା ଜିନିଷ ଆମର ଅଛି ସେ ପୁରୁଣା ଜିନିଷ ଆମେ ଦେଇକି ଆମେ ନୂଆ ଜିନିଷ କରେଇବୁ ଓହୋ ସେଇଟା ହିଁ ଆମେ ଆପଣଙ୍କୁ ଏ ପନ୍ଦର ତାରିଖ ଭିତରେ ଓହୋ ତାହେଲେ ନୂଆ ଡିଜାଇନ ଏବେ ଦୁକାନରେ ସେମିତି ନାହିଁ ଓହୋ ସେଇଟା ହିଁ ଆମେ କହୁଥିଲୁ ଯଦି ଦୋକାନରେ ଅଛି ଏବେ ତ ଆଣିବାନି ନା ଆଗୁଆ ଟିକେ ଆପଣଙ୍କୁ ଆଡ଼ଭାନ୍ସ ଧର ଆପଣଙ୍କୁ କରିଦେଇଥାନ୍ତେ କିଛି ଟଙ୍କା କିଛି ଟଙ୍କା ଆଡ଼ଭାନ୍ସ କରିଦେଲା ପରେ ତା'ପରେ ଆମେ ଯାଇଥାନ୍ତୁ ଦିନେ ଆମେ ଦୋକାନକୁ ସେ ଜିନିଷ ସବୁ ନେଇକି ଆସିଥାନ୍ତୁ ବାହାଘର ଆଗରୁ ଓହୋ ସେଇଟା ହିଁ ଆମେ କହୁଥିଲୁ କହିଲେ ସେ ଆଗୁଆ ଟିକିଏ ଜଣେଇ ଦେଇଥିବେ ଯେ ଏତିକି ଜିନିଷ ଆମର ଆସିବ ଆଉ ସେଥିପାଇଁ ଆମେ ଜଣେଇ ଦେଉଛୁ ଯେ ନହେଲେ ଆପଣଙ୍କ ନୂଆ ଡିଜାଇନ ଆସିଥିବ ଆପଣ ଦେଇ ଦେଇଥିବେ ଆମେ ସେତବେଳେ ଯାଇକି ଫେରି ଆସିବୁ ଏଇ ଏତିକି ଟଙ୍କାରେ ଯେଉଁ ଜିନିଷ ମୁଁ କହିଦେଲି ଆପଣଙ୍କୁ କେତେ ଭିତରେ ଆସିବ ଏମାଉଣ୍ଟଟା ଟିକିଏ ଆପଣ କହିଲେ ଓହୋ ହେଉ ତାହେଲେ ଆମେ ସେଇଟା ଇଏ କରିକି ଯିବୁ ଆଉ ଆଡ଼ଭାନ୍ସ ଆପଣ କେତେ ଖଣ୍ଡେ ଦରକାର ଆପଣ ଟିକିଏ କହି ଦୋଉନ ଆଡ଼ଭାନ୍ସଟା ଆଗୁଆ ଟିକିଏ କରିଦେବା ଧରାଯାଉ ଲକ୍ଷେ ଦେଢ଼ ଲକ୍ଷ ଆଜ୍ଞା ଆଜ୍ଞା ଆଜ୍ଞା ସେଇଟା ହିଁ ଆପଣଙ୍କୁ କହୁଥିଲୁ କିଛି ଆଡ଼ଭାନ୍ସ ଦେଇ ଦେଇଥାନ୍ତୁ ତାପରେ ଆମେ ଯାଇଥାନ୍ତୁ ଗଲା ପରେ ଜିନିଷ ସବୁ ଓଜନରେ ଯାହା ହେବ ନେଇକି ଆସିଥାନ୍ତୁ ହେଉ ହଁ ଘର ଆଡ଼େ ସବୁ ତ ଭଲ ଚାଲିଛି ଆଉ ସେ ଜୁଏଲେରୀ ତ ନେବା ସେ ଘର କଥା କହିକି ଲାଭ ଆଉ କ'ଣ ହେବ ଜୁଏଲେରୀ ଟିକିଏ ତ ନେବାର ଅଛି ଆଉ ସେଇଟା ନ ନେଲେ ବାହାଘର ଟା ଅଛି ନା ଜୁଏଲେରୀ ତ ନେବା ପାଇଁ ପଡ଼ିବନା ଏତିକି ଟଙ୍କାର ହେଉ ସେଇଟା ହିଁ ଆପଣଙ୍କୁ ମୁଁ କହୁଥିଲି ତାହେଲେ ରୂପା ରେଟ୍ ଟିକିଏ କମ ଅଛି ଏବେ ହଁ ହଁ ସୁନା ରେଟ୍ ତାହେଲେ ପଚାଶ ହଜାରରୁ ଉପରେ ହଁ ସେଇଟା ହିଁ ଆମେ ଟିକିଏ ବୁଝିକି ଘରେ ନ ଜଣେଇଲେ କେମିତି ହେବ ସେଥିପାଇଁ ଘରେ ଟିକିଏ ବୁଝିକି ଓ କେ ଓ କେ ହେଉ